ହଁ ହ୍ୟାଲୋ ହଁ ଆମ କେତେ ଟଙ୍କା ଆଳୁ କିଲୋ ପଡ଼ିବ

ସେ ଅନ୍ୟ ଦୋକାନରେ ଆଜ୍ଞା ଦଶ ଟଙ୍କା ବାର ଟଙ୍କା ପନ୍ଦର ଟଙ୍କା ଖଣ୍ଡେ ନଉଛନ୍ତି ଆଉ ଟିକେ କମ୍ କରନ୍ତୁ ଆମେ ଡେଲି କଷ୍ଟମର ହଁ ସେ ସେପଟ ମାର୍କେଟ୍ରେ ହଉଛି

ହଁ ଟଙ୍କାଟେ କମାଇଦେବେ ତମେ ଟଙ୍କାଟେ ଦିଅନ୍ତୁ ସେ ଦୋକାନ ଟିକେ କମ୍ ଦଉଛି ପିଆଜ କିଲୋ କେତେ ପିଆଜ କିଲୋ କମି ଯାଇଥିଲା ମୁଁ ବୁଝିଥିଲି ଅଠେଇଶି ଶହ ଟଙ୍କା ହଉ ପିଆଜ କି କିଲୋ ଦିଅନ୍ତୁ ମୁଁ ପାଞ୍ଚ କିଲୋ ନେବି ପିଆଜ କମେଇବେନି ହଉ ଦୁଇ କିଲୋ ଆଳୁ ଦିଅନ୍ତୁ ଆଉ ରାସନ ସବୁ ଯିବ ଦୁଇ କିଲୋ ଆଳୁ ପିଆଜ କିଲୋ ରସୁଣ ଅଢ଼େଇଶି ଶହ ଅଦା ଶହେ ଆଉ ହଉ ଯାହା ତ ଦେବ ମୁଁ ଦେଇଦେବି ତମେ କଷ୍ଟମର୍ ଟିକେ କମାଇକି ଦିଅନ୍ତୁ ଆପଣ ଡେଲି ତ ନେଉଛି କାରବାର କରୁଛି ଆଉ ଲେଖି ଦିଅନ୍ତୁ ଲେଖି ଦିଅନ୍ତୁ ମୁଁ କ'ଣ ନଉଛି ଟିକେ ଲେଖି ଦିଅନ୍ତୁ ଚିଠା କରି ଦିଅନ୍ତୁ ଘରେ ଛାଡ଼ିକି ଆସିଛି କାମ ଆଳୁ କିଲୋ ପିଆଜ ଦୁଇ କିଲୋ ରସୁଣ ଅଢ଼େଇଶି ଶହ ଅଦା ଶହେ ଆଉ ମଟର କେଜିଏ ଲେଖନ୍ତୁ ମସୁର ଅଧ କେଜିଏ ଆଉ ଦିଅନ୍ତୁ ଏତିକି ଆଉ ତା'ପରେ ଦେଖିଆ ଆଉ କ'ଣ କ'ଣ ଦେବେ ଆଉ କମ ରେଟ୍ ପକେଇବେ ଆଜ୍ଞା ନା ଡେଲି ଆମେ ଟିକେ ରେଗୁଲାର୍ ଦେଖିବା ହଁ ନଗଦ ପଇସା ଦଉଛୁ ବାକି ତ ନାହିଁ ନା